ବାସ୍ତବ ଜୀବନ ଆମକୁ ପାଞ୍ଚ ଛଅ ଥର ରକ୍ କ୍ଲାଇମ୍ବ କୌଶଳ ବ୍ୟବହାର କରିବାକୁ ପଡ଼ିଛି ଥରେ ଥରେ ଆମକୁ ଆବଡ଼ା ଖାବଡ଼ା ରାସ୍ତାରେ ଯିବାକୁ ହେଲେ ଗେଟ୍ ଗେଟ୍ ବନ୍ଦ ହେଇଯାଇଥିଲେ ଆମକୁ ଅଫିସ୍ ଭିତରକୁ ଯିବାକୁ ହେଲେ ଆମକୁ ସେମିତି ରକ୍ କ୍ଲାଇମ୍ବ ସାହାଯ୍ୟରେ ଜାଣିଥିବା ଟିକେ କୌଶଳ ଲଗାଇବାକୁ ପଡ଼େ ଯେଉଁ ଯେଉଁ ଜାଗାରେ ବନ୍ଦ ଥିବ ସେଇ ସେଇ ବନ୍ଦ କୋଠରୀ ମାନଙ୍କରେ ବାହାରୁ ବାହାରୁ ରକ୍ କ୍ଲାଇମ୍ବ ସାହାଯ୍ୟରେ ଚଢ଼ି ଚଢ଼ି ଟିକେ ଭିତରକୁ ଯିବାକୁ ପଡ଼େ ତା ବିଷୟରେ କିଛି ଜାଣିବା ପାଇଁ ସିକ୍ୟୁରିଟିମାନେ ଆମ ମାନଙ୍କୁ ଥରେ ଥରେ ବହୁତ ଅଟକାନ୍ତି ଫିର ବିି ଆମେ ନଅଟିକି ରକ୍ କ୍ଲାଇମ୍ବ ସାହାଯ୍ୟରେ ଥରେ ଥରେ ଚଡ଼ିକିନା ଦେଖୁ ଆମ କେତେ ସୁ ସୁବିଧା ଲାଗେ ରକ୍ କ୍ଲାଇମ୍ବ କେବେ ନ ଭୁଲିଯାଉ ସେଥିପାଇଁ ଟିକେ ହାତ ଫ୍ରୀ କରିବା ପାଇଁ ଅନ୍ୟ ସମୟରେ ପ୍ରାକ୍ଟିସ ବି କରୁଥାଉ